ଡାକ୍ତରଖାନା ଇହାଦେ ସଫାସୁତ୍ରା ଅଛେ ଭଲ୍ ଅଛେ ଆଉ ଏବେ ତ ସଫା ଆଗୁର୍ ତ ସଫା ନାଇଁ ଥାଏ ଆର ଏବେ ତ ସଫାସୁତ୍ରା ହେଲାନ ଆଉ ହସ୍ପିଟାଲ ଗଲେ ସବୁ ସଫାସୁତ୍ରା ହଉଛେ ମେଡିସିନ୍ ପତର୍ ଦଉଛନ୍ ଖାଏବାର୍ ଲାଗି ଗଲେ ସେନ୍କେ ଦେଖୁଛନ୍ ଭଲ୍କରି ଦେଖୁଛନ୍ ଡକ୍ଟରମାନେ ଚିକିତ୍ସା ବି କରୁଛନ୍ ବି ପି ଦେଖୁଛନ୍ ଟେଷ୍ଟ୍ ଫେଷ୍ଟ୍ ସବୁ କରୁଛନ୍ ଆଉ ମେଡିସିନ୍ ପତର୍ ଦଉଛନ୍ ଖାଏବାର୍ ଲାଗି ଆଉ ସେନୁ ସବୁ ସୁବିଧା ମିଲୁଛେ ସରକାରୀ ହସ୍ପିଟାଲ୍ନୁ ଆଉ ଖାଉ ଖାଉଛୁଁ ମେଡିସିନ୍ ଦେଲେ ଖାଏଲେ ଭଲ୍ ଲାଗୁଛେ ଆଉ ସେନ ବି ନିଜର୍ ମାନେ ଅଛନ୍ ଚିହ୍ନାର୍ ଜନାର୍ ଆଉ ସେମାନେ ଭି ଆମ୍କୁ ଭଲ୍ସେ ଦେଖ୍ ଦେଖ୍ଭାଲ୍ କରୁଛନ୍ ଆଉ ଗଲେ ଭଲ୍ସେ ପଚ୍ରା ଉଚ୍ରା ବି କର୍ସନ୍ ବସ ଉଠ ବୋଲ୍ସନ୍ ନେଇକରି ଡକ୍ଟର ନିକେ ବି ନେଇକରି ଦେଖା ଦୁଖି କର୍ସନ୍ ଆଉ ଭଲ୍ସେ ଦେଖି ଦୁଖାକରି ମେଡିସିନ୍ ପତର୍ ଦେସନ୍ ଆଉ ଭଲ୍ ଭି ପଚ୍ରା ଉଚ୍ରା କର୍ସନ୍ ଆଉ ସେନୁ ଆମେ ଯାଏସୁଁ ମେଡିସିନ୍ ପତର୍ ଆନି ଉନାକରି ଖାଏଲେ ଭଲ୍ ଲାଗ୍ସି